ହଁ ଭଲ ଫିଲ୍ମଟା ଚାଲିଛି ହିରୋ ସିଦ୍ଧାନ୍ତ ଅଛି ଆଉ ଏନର୍ଜି ହଁ ଭଲ ଫିଲ୍ମଟା ଆଉ ବହୁତ ଲୋକ ବି ଆଉଛନ୍ତି ଆଉ ଆଜ୍ଞା ସିଦ୍ଧାନ୍ତର

ସିଦ୍ଧାନ୍ତ ର ସିଦ୍ଧାନ୍ତ ମହାପାତ୍ର ହଁ ହଁ ଆଜ୍ଞା ଅନୁ ଚୌଧୁରୀ

ଅନୁଭବର ଫିଲ୍ମ କଣ ଅଭିମନ୍ୟୁ ଅଛି ଗୋଟେ ଫିଲ୍ମ ଅନୁଭବ ଅନୁଭବର ଆଉ ଗୋଟେ ହେଉଛି ବାଳୁଙ୍ଗା କଣ ବାଳୁଙ୍ଗା ଟୋକା ହଁ ବିଭିନ୍ନ ପ୍ରକାର ଫିଲ୍ମ ବହୁତ ଫିଲ୍ମ ଅଛି ଅନୁଭବ ର ସିଦ୍ଧାନ୍ତର ବି ବହୁତ ଫିଲ୍ମ ଅଛି ସିଦ୍ଧାନ୍ତ ତ ରୋଲ୍ କରୁନି ତା କଣ ରାଜନୀତି ଉପରେ ଗଲାଣି ଅନୁଭବ ସବୁ ତ ଫିଲ୍ମ ଇଏ ମାନେ ରାଜନୀତି ଆଉ ଓଡ଼ିଆ ଫିଲ୍ମ ଏତେ ଚାଲୁନି

ଓଡ଼ିଶା ସଂସ୍କୃତି ଇଏ ଉପରେ ସବୁ ଗଲାଣି ଫିଲ୍ମ ଲାଇନ୍ ପୁରା ଗଲା ବନ୍ଦ ହେଇଗଲାଣି ଆଉ

ହଁ ନା ଏଠୁ ବାହାରିଲି ଆଉ ଏତେଟା ଡିମାଣ୍ଡ ହେଉନି ସିରିଏଲ୍ ଉପରେ ବେଶୀ ଡିମାଣ୍ଡ ହେଉଛି ନା ଆବଶ୍ୟକ କୋଉଠି ବାବୁସାନ୍ ହେଉଛି ଉତ୍ତମ ମହାନ୍ତି ପୁଅ ନା

ହଁ ତା ଫିଲ୍ମଟା ଭଲ ଲାଗେ

ବନ୍ଦ ହେଇଗଲାଣି

ସମସ୍ତେ ତ ଆଉ କେହି ତ ନାହାନ୍ତି ସମସ୍ତେ ରାଜନୀତିକୁ ପଶିଗଲେ ଆଉ

ସୁପରଷ୍ଟାର୍ ସବୁ ହିନ୍ଦୀ ଇଣ୍ଡଷ୍ଟ୍ରିର ଫିଲ୍ମ ର ସେ ସୁପରଷ୍ଟାର୍ ଆଉ ଆଉ ଇଏ ଓଡ଼ିଆ ଫିଲ୍ମ ର ଇଏ ମାନେ କ'ଣ ସେପରିକା ହେଇପାରିବେ ହଁ ବିଜୟ ମହାନ୍ତି ଥିଲା ଉତ୍ତମ ମହାନ୍ତି ଥିଲା

ଧିରେ ଧିରେ ବନ୍ଦ ହେଇଗଲାଣି ଆଉ